ଆମ ଦୈନଦିନ ଜୀବନରେ ସୁସ୍ଥ ରହିବା ପାଇଁ ହେଲେ ମୁଁ ଅନେକପ୍ରକାରରେ ଯୋଗ କରେ ଏବଂ ମୁଁ ଯୋଗ କରିବା ଦ୍ଵାରା ମୋତେ ବହୁତ ଆନନ୍ଦ ଏବଂ ସୁସ୍ଥ ରହିବା ମୁଁ ଅନୁଭବ କରେ ମୁଖ୍ୟତଃ ମୁଁ ଦିନକୁ ଦୁଇ ଘଣ୍ଟାରୁ ତିନି ଘଣ୍ଟା ମଧ୍ୟରେ ଯୋଗରେ ବିତାଉଛି ଏବଂ ସାଧାରଣତଃ ମୁଁ ଯୋଗ ସକାଳ ଛଅଟାରୁ ସାତଟା ମଧ୍ୟରେ କରେ ଏବଂ ସନ୍ଧ୍ୟା ପାଞ୍ଚଟାରୁ ଛଅଟା ମଧ୍ୟରେ କରେ ଏବଂ ଏହାକୁ ମୁଁ ଘରର ବାଲକୋନିରେ କରେ ସୂର୍ଯ୍ୟର କିରଣ ଦ୍ଵାରା ଏହାକୁ କରେ ଯେଉଁ ଦ୍ଵାରା ମୋତେ ବହୁତ ସୁସ୍ଥ ଅନୁଭବ ମଧ୍ୟ ହୋଇଥାଏ